ହଁ କୁଟୀର ଶିଳ୍ପ ପାଇଁ ବହୁତ ରୀତିନୀତି ରହିଛି ଯେମିତିକି ଆମର କଂସା ବାସନ ତିଆରି କରିବା ତାରକଷି କାମ ତିଆରି କରିବା ଘରେ ବସି ସିଲେଇ ମେସିନରେ ବିଭିନ୍ନ ପ୍ରକାରର ଆମର ସିଲେଇ କରିବା କପଡ଼ା ତିଆରି କରି ବିକ୍ରୀ କରିବା ଆଉ ଆମର ବିଭିନ୍ନ ପ୍ରକାରର ଶାଢ଼ୀ ସାୟା ବ୍ଲାଉଜ ତାର ଡିଜାଇନ ତିଆରି କରିବା ଏସବୁ ବିଭିନ୍ନ ପ୍ରକାରର କୁଟୀର ଶିଳ୍ପ ରହିଛି ଆଉ ଯାହାକୁ ଯାହା ଦ୍ଵାରା ଆମେ ପଇସା ରୋଜଗାର କରି ପାରିବା ଏବଂ ଏହାକୁ ଆମ ଘରେ କେହି କରିନାହାଁନ୍ତି କିନ୍ତୁ ଏହିଭଳିଆ ଜିନିଷ ରହିଛି ଆଉ